ଆମେ ଆମ ଘରେ କିଛି ଗୃହପାଳିତ ପଶୁ ରଖିଛୁ ଯେମିତିକି ବିରାଡ଼ି ଅଛନ୍ତି କୁକୁର ଅଛନ୍ତି ଆଉ କିଛି ଗାଈ ବି ଆମେ ରଖିଛୁ ଗାଈର ଆମେ ତା'ର ସେବା କରୁଛୁ ଗୋ'ସେବା କରୁଛୁ ତାଙ୍କର କ୍ଷୀର ବି ଆମେ ଖାଉଛୁ ଆମର ଗୋ'ସେବାଟା ହେଉଛି ବଡ଼ କଥା ଆମେ ଆମର ଘରର ସମସ୍ତ ମେମ୍ବର ଗୋ'ସେବା କରନ୍ତି ଆଉ ଗାଈକୁ ଖାଇବାକୁ ଦିଅନ୍ତି ଆଉ ତା' ପ୍ରତିବଦଳରେ ଆମେ ଗାଈଠୁ କ୍ଷୀର ଆମେ ପାଉଛୁ ଆଉ କୁକୁର ବି ଆମେ ରଖିଛୁ ଯେଉଁ କୁକୁର ଆମକୁ ଆମକୁ ଗୋଟିଏ ପ୍ରୋଟେକ୍ସନ ଦେଉଛି ଯେ ଆମର କେହି ଅଚିହ୍ନା ଲୋକ ଆସିଲେ କି କୌଣସି ଇଏ ହେଲେବି ସେ ଆମକୁ ଗୋଟିଏ ପ୍ରୋଟେକ୍ସନ ଦେଉଛି ବିଲେଇ ବି ରହିଛି ଗୋଟିଏ ଛୋଟ ଆମ ପିଲାମାନେ ଆମର ଛୋଟ ଛୋଟ ଛୁଆ ଅଛନ୍ତି ବିଲେଇ ସହିତ ସେମାନେ ଖେଳନ୍ତି ଏସବୁ ଗୃହପାଳିତ ପଶୁ ଆମ ପାଖରେ ଅଛନ୍ତି ଆମେ ରଖିଛୁ ସେମାନଙ୍କୁ ଗୃହପାଳିତ ପଶୁ ଆଉ